ମୁଁ ଛଅ ଦିନ ତଳେ ଗୋଟିଏ ଲକ୍ସ ସାବୁନ କିଣିଥିଲି ସେହି ସାବୁନ ଦେଖିବାକୁ ଭଲ ଦେଖାଯାଉଛି ସାବୁନଟିର ଖୋଲା ମଧ୍ୟ ଭଲ ଦେଖାଯାଉଛି ସାବୁନଟି ଭଲ ବାସ୍ନା ଦେଉଛି ମୁଁ ସାବୁନଟି ମାଖିଲେ ମୋତେ ଭଲ ଲାଗୁଛି ମୋର ଶରୀର ମଧ୍ୟ ସଫା ରଖୁଛି ସାବୁନଟି ଫେଣ ମଧ୍ୟ ବେଶି ଦେଉଛି ମୁଁ ଲକ୍ସ ସାବୁନ ସବୁଦିନ ମାଖିବାକୁ ଭଲପାଉଛି